ହ୍ୟାଲୋ ସାର୍ ମୁଁ ନିରଞ୍ଜନ୍ ସାହୁ କହୁଛି କୃଷି ବିଷୟରେ ମୁଁ କିଛି କହିବାକୁ ଚାହୁଁଛି କୃଷି ହେଉଛି ଆମର ମୂଲ୍ୟବାନ କ୍ଷେତ କୃଷି ଆମର କୃଷି ନକହିଲେ ଆମେ କିଛି ଖାଇବା ପାଇଁ ପାଇବା ନାହିଁ ସେଥିପାଇଁ କୃଷି ବିଷୟରେ ମୁଁ କିଛି କହିବାପାଇଁ ଚାହୁଁଛି କୃଷି ହେଉଛି ଆମର ପ୍ରିୟ ଏଥିରେ କୃଷି କୃଷକଙ୍କ ଅନେକ ଅନୁଭୂତି ହୋଇଛିି ଏଥିରେ ସରକାରୀ ବେସରକାରୀ ଅଫିସର ମାନେ ଯେପରି ଅଛନ୍ତି ଓ କୃଷକ କୃଷିକ୍ଷେତ୍ରକୁ ଦେଖିବା ପାଇଁ ସେମତି ଦେଖିବା ପାଇଁ କେଉଁ ଔଷଧ ଲାଗିବ କୃଷି କିପରି ଅଛି କୃଷି କ'ଣ କୃଷିରେ ଧାନ ଧାନ ଧାନ ଚାଷ ଯେପରି ଧାନ ସମୟ ଯେପରି ଧାନର ରୋଗ କ'ଣ ରୋଗ ଅଛି କିପରି ଅଛି ଚାଷୀମାନେ କ'ଣ ଦେବା ଉଚିତ କ'ଣ ନ ଦେବା ଉଚିତ ସେ ବିଷୟରେ ସରକାରୀ ଅଫିସର୍ମାନେ ଆସି କିଛି କିଛି ମତବ୍ୟତ ଦେଇ ତାଙ୍କୁ ଔଷଧ ମଧ୍ୟ ଆଣିକି ଦିଅନ୍ତି ଓ ସେ ଔଷଧ ଦେଇ ଦେଇଥାନ୍ତୁ ଔଷଧ ଦେଇ ଭଲ ଭାବରେ ଫସଲ ହୋଇଥାଏ ଓ ସେଥିପାଇଁ ସରକାରୀ ଅଫିସରମାନଙ୍କୁ ମୁଁ ଧନ୍ୟବାଦ ଦେଇଥାଏ ଓ ସେଥିପାଇଁ ଅନେକ ଚାଷ ଅନ୍ୟାନ୍ୟ ଚାଷ ମଧ୍ୟ ଯେପରି ଲଙ୍କା ପାାତରଘଣ୍ଟା ମାଖନ ଓ ଗହମ ଅନେକ ଯେପରି ଚାଷ ହୋଇଥାଏ ସେଥିରେ ମୁଁ ମଧ୍ୟ ଔଷଧ ଦେଇକି ଯାଆନ୍ତି ଅଫିସର ସରକାରୀ ଅଫିସର ମାନେ ସେପରି ଏଥିରେ ମୁଁ କହିଛି ସରକାରୀ ଅଫିସର ମାନେ ଅନେକ ଔଷଧ ଧରି ଆଣନ୍ତି ଅନେକ ସୁବିଧା ସୁଯୋଗ ଯୋଗାଇ ଦିଅନ୍ତି ସେଥିପାଇଁ ଚାଷୀ ବିଷୟରେ କିପରି ଟେକ୍ନୋଲୋଜି ଦେବା ପାଇଁ ଦେଇଥାନ୍ତି ଭଲ ଫସଲ ହବା ପାଇଁ ସେମାନେ କହିଥାନ୍ତି